ଆମର ଏଠି ଚିଲିକାରେ ଶୀତ ଦିନେ ଅନେକ ଗୁଡ଼ିଏ ପକ୍ଷୀ ଆସିଥାନ୍ତି ସେଗୁଡ଼ିକ ବିଭିନ୍ନ ପ୍ରକାର ଦେଶ ବିଦେଶରୁ ଉଡ଼ି ଆସିଥାନ୍ତି ଚିଲିକାଠାରେ ଏକ ଚଢ଼େଇ ଗୁହା ନାମକ ପଥର ଅଛି ତା ଉପରେ ପକ୍ଷୀମାନେ ବସିଥାନ୍ତି ଆମେ ଥରେ ସାଙ୍ଗସାଥୀମାନେ ହୋଇ ଚିଲିକା ଯାଇଥିଲୁ ସେଠାରେ ପକ୍ଷୀ ଦେଖି ମୋତେ ବହୁତ ଆକୃଷ୍ଟ ଓ ଆକର୍ଷଣ ଲାଗିଥିଲା ସେହି ସ୍ମୃତିଟି ମୋର ଚିରସ୍ମରଣୀୟ ହୋଇ ରହିଅଛି କାରଣ ସେଠାରେ ମୁଁ ବିଭିନ୍ନ ପ୍ରକାର ବିଦେଶୀ ପକ୍ଷୀଙ୍କୁ ଦେଖିଥିଲି ଯାହାକି ଦେଖିବାକୁ ଅତି ସୁନ୍ଦର ଏବଂ ମନଲୋଭନୀୟ ଥିଲା